ଓଡ଼ିଶାର ଗଣମାଧ୍ୟମ ଦୃଶ୍ୟପଟ ଭାରତର ଅନ୍ୟ ରାଜ୍ୟ କି ସହିତ ବହୁତ ଅଲଗା ଅଛି ତାର ବିବିଧତା ଆକାର ଗୁଣବତ୍ତା ସମୟ କ୍ଷମତା ସବୁକିଛି ଅଲଗା ଅଛି ଆମ କୋରାପୁଟରେ

ପ୍ରାକୃତିକ ସମ୍ପଦ ଅଛି ଆଉ ଅତୀତ ପୁରୁଣା ବା ବହୁତ ଇତିହାସରୁ ଆସି ଅଛି ବହୁତ ଦୃଶ୍ୟପଟ ରହିଅଛି ଅଞ୍ଚଳରେ କୋରାପୁଟ ଜିଲ୍ଲା ହଉଛି ଗୋଟିଏ ଗୋଟିଏ ପ୍ରାକୃତିକ ପ୍ରକୃତିକ ସଂସ୍କୃତିକ ଜିଲ୍ଲା ଅଟେ ଏହି ଜିଲ୍ଲାରେ ପର୍ବପର୍ବାଣି ଆଚାର କଥାବାର୍ତ୍ତା ସବୁକିଛି ଅଲଗା ତାର ବିବିଧତା ବି ଅଲଗା ଅଛି ଆଉ ଏ କୋରାପୁଟରେ ଯେତିକି ଦୃଶ୍ୟ ବା ଏ ବିଷୟ ଆଗ ମୁହୂର୍ତ୍ତରେ ଇତିହାସରୁ ଆସିଅଛି ଆଉ ଅନ୍ୟ ଜିଲ୍ଲାମାନଙ୍କରେ ତାହା ବା ଅନ୍ୟ ରାଜ୍ୟମାନଙ୍କରେ ଅଲଗା ଅଛି ଆମ କୋରାପୁଟ ଡିଷ୍ଟ୍ରିକ୍ଟରେ ଆକାର ଅନ୍ୟ ଜିଲ୍ଲା ଠୁ ଅଲଗା ଅଟେ ଯାହା ମୁଁ ଜାଣିପାରୁଛି କୋରାପୁଟ ଜିଲ୍ଲାରେ ସବୁଠୁ ଅଲଗା ତାହା ତୁଳନା କରାଯାଉଛି ଯେ କୋରାପୁଟର ଯାହା ଅଛି ତାହା ଅନ୍ୟ ଜାଗାରେ ନାହିଁ